ମୋତେ ପୋଡ଼ପିଠା ରେସିପିଟି ବହୁତ କଷ୍ଟ ଲାଗେ ଯେ ତାହା ମୁଁ ଆଜି ପର୍ଯ୍ୟନ୍ତ ଚେଷ୍ଟା କରିନାହିଁ ତାକୁ ଆଗକୁ କରିବାକୁ ଶିଖିବାକୁ ମୁଁ ଚାହୁଁଛି ଏହି ରେସିପିଟି ମୋତେ ବହୁତ କଷ୍ଟଲାଗେ କାହିଁକି ମୁଁ ଜାଣିନାହିଁ ଏହି ରେସିପିରେ ଚାଉଳ ଗୁଡ଼ ମାପରେ କେମିତି ନିଆଯାଏ କେମିତି କେତିକି ନେଲେ ଚାଉଳ ଠିକ୍ ହେବ କେମିତି ତାକୁ ଚୁରିଲେ ଠିକି ଦେବ ତା ଦେହରେ ଅନ୍ୟ ସାମଗ୍ରୀ କ'ଣ ସବୁ ପଡ଼ିବ ସେ ସେ ରେସିପି ପଢ଼ିଲା ପରେ କେମିତି ତାକୁ ପୋଡ଼ା ହେବ କେତେ ଆଞ୍ଚରେ ବି ପୋଡ଼ା ହେବ ଏହି ବିଷୟରେ ମୁଁ କିଛି ଜାଣି ନାହିଁ ମୋତେ ଆଜି ପର୍ଯ୍ୟନ୍ତ ଏହି ରେସିପିଟାକୁ କରିବା ପାଇଁ କିଛି ସେମିତି ସୁଯୋଗ ବି ମିଳିନାହିଁ ମୁଁ ଆଗକୁ ଚାହୁଁଛି ଏହି ରେସିପିଟି ଯେତେ ଚଞ୍ଚଳ ମୁଁ ଶିଖିବା ପାଇଁ